ଆମ ଭାରତୀୟ ସ୍ୱାସ୍ଥ୍ୟସେବା ବହୁତ୍ ବଢ଼ିଆ ଉନ୍ନତି ହଉଚେ ଏ କିଛି ବର୍ଷେ ଆଗ୍ରୁ ଆମେ ଗୁଟେ ସ୍ୱାସ୍ଥ୍ୟସେବାର ସମ୍ମୁଖୀନ ହୋଇଥିଲୁ ଯେନ୍ଟାକି କରୋନା ମହାମାରୀ ବଲୁଥିଲେ ସେ କରୋନା ମହାମାରୀକେ ପ୍ରତିକାର୍ କର୍ବାର୍ ଲାଗି ଆମ ଭାରତ୍ ସର୍କାର୍ ଯେନ୍ଟାକି ଏବେ ମୋଦୀ ସର୍କାର୍ କହୁଚନ୍ କେତେ ଗବେଷଣା କା କାଣା କଲା ପରେ ଟୀକା ଉଦ୍ଭାବନ କରିଥିଲେ ଏବଂ ସମସ୍ତଙ୍କୁ ଭାରତର୍ ଯେତେ ଲୋକ୍ ଅଛନ୍ ସମସ୍ତଙ୍କୁ ଟୀକା ଦେଇଥିଲେ କେନ୍ତା କରି ବଞ୍ଚିବେ ଭଲକରି ରହେବେ ବଲିକରି ତେଣୁ ଆମେ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାର୍ କଥା ନିଜର୍ ସ୍ୱାସ୍ଥ୍ୟପ୍ରତି ଦୃଷ୍ଟି ଦେଇକରି ଭଲ୍ କରି ରହେବାର୍ କଥା